ଧର୍ମ ଆମ ଅଞ୍ଚଳରେ ପର୍ଯ୍ୟଟନକୁ ବହୁତ ପ୍ରଭାବିତ କରିଥାଏ କାରଣ ଆମ ଅଞ୍ଚଳ ଓଡ଼ିଶାରେ ଆମେ କଟକ ଜିଲ୍ଲାରେ ରହୁଛୁ କଟକରେ ଆପଣ ପାଇବେ ବିଶାଳ ମ୍ୟୁଜିୟମ୍ ପାଇବେ ସେଠାରେ ବିଭିନ୍ନପ୍ରକାରର ପୁରୁଣା ଜିନିଷ ସାମଗ୍ରୀ ପାଇପାରିବେ ଏବଂ ଆମ ସେଇଠୁ ପାଖକୁ ଲାଗି ଭୁବନେଶ୍ୱର ଭୁବନେଶ୍ୱରରେ ଅଛି ଭୁବନେଶ୍ୱର ଖୋର୍ଦ୍ଧା ଆମ ରହିଛି ଯାହା ଯାହାକି ସେଇଠି ପୁରୀ ଜଗନ୍ନାଥ ଧାମ ପାଇଁ ପ୍ରସିଦ୍ଧ ଏବଂ କୋଣାର୍କ ବି ମଧ୍ୟ ରହିଛି କୋଣାର୍କ ତା ଭିତରେ ଚିଲିକା ଚିଲିକାରେ ବିଭିନ୍ନପ୍ରକାର ଡଲ୍ଫିନ୍ ଦେଖାଯାଆନ୍ତି ଚିଲିକାରେ ବୋଟିଂ ହୋଇଥାଏ ଏବଂ ପ୍ରତିବର୍ଷ ବହୁ ପର୍ଯ୍ୟଟକମାନେ ସେଠାରେ ଯାଇ ପହଞ୍ଚିଥାନ୍ତି